ଫ୍ଲିପକାର୍ଟରୁ ମୁଁ ଏକ ଓପୋ ମୋବାଇଲ୍ ଅର୍ଡ଼ର କରିଥିଲି ସେ ମୋବାଇଲ୍ର ଦାମ୍ ପନ୍ଦର ହଜାର ଟଙ୍କା ଥିଲା କିନ୍ତୁ ବ୍ୟବହାର କରିବାର ଏକମାସ ହୋଇନାହିଁ ସେ ମୋବାଇଲ୍ ଖରାପ ହୋଇଗଲା ସେ ମୋବାଇଲ୍ର ବ୍ୟାଟେରି ଡିସପ୍ଲେ ସ୍ପିକର୍ କ୍ୟାମେରା ଧିରେ ଧିରେ ଖରାପ ହେବା ଫଳରେ ମୋର ପଇସା ନଷ୍ଟ ହେଲା ତେଣୁ ମୁଁ ଜନସାଧାରଣଙ୍କୁ କହୁଛି ଯେ ଅନଲାଇନ୍ରୁ ମୋବାଇଲ୍ କିଣନ୍ତୁ ନାହିଁ